ସାଧାରଣତଃ ଆମ ଅଞ୍ଚଳରେ ପ୍ରତି ଏ ଗାଁରେ ନଳକୂପ ଓ କୂଅ ଦେଖିବାକୁ ମିଳେ ନଳକୂପଟି ସାଧରଣତଃ ଆମ ଅଞ୍ଚଳରେ ଅଶି ଫୁଟରୁ ଶହେ କୋଡ଼ିଏ ଫୁଟ ମଧ୍ୟରେ ପାଣି ବାହାର କରିଥାଏ ଏହାର କ'ଣ ହୁଏ ଏହାର ମେନ କାର୍ଯ୍ୟ ଗୁଡ଼ିକ କ'ଣ ଏହା ଏକ ଲୁହାର ନଳା ହୋଇଥାଏ ଲୁହା ନଳାକୁ ମାଟି ଉପରେ ବସା ଯାଇଥାଏ ତା ପାଇଁ ୟାକୁ ମିସ୍ତ୍ରୀମାନେ କ'ଣ କରନ୍ତି ମାଟି ତଳେ ଗାତ ଖୋଳନ୍ତି ଗାତ ଖୋଳି ସାରିଲା ପରେ ସେଥିରେ କ'ଣ କର ଅଶି ଫୁଟ ରୁ ଶହେ କୋଡ଼ିଏ ଫୁଟ ଗାତ ଖୋଳନ୍ତି ଗାତ ଖୋଳି ସାରିଲା ପରେ ଗୋଟିଏ ପ୍ଲାଷ୍ଟିକ ପାଇପ ଜାଲି ଏମ ଏ ସବୁ ତଳକୁ ଦେଇ ଥାଏ ଦିଆଯାଇ ଥାଏ ଦିଆ ହେଇସାରିଲା ପରେ ତା ଉପରେ ଏକ ଲୁହାର ବେଶ ବନା ଯାଏ ଲୁହାର ବେଶ ବନାଇକି ଟ୍ୟୁବୱେଲଟି ଯେଉଁ ନଳକୂପଟିକୁ ତା ଉପରେ ରଖାଯାଏ ରଖିଲେ ସେଥିରେ ୱାସର ଥାଏ ୱାସର ମାଧ୍ୟମରେ ପାଣି ମୋଡ଼ିଲେ ପାଣି ଉପରକୁ ଆସିଥାଏ ଆଉ ଏଥର ବିଶୁଦ୍ଧ ଶୁଦ୍ଧ ପାଣି ସମସ୍ତେ ପାଇପାରନ୍ତି ତା ସହିତ ନ ଯେଉଁ କୂଅ କୂଅ ପ୍ରତିଟି ଗାଁ ଆମ ଗାଁରେ ଏତେଟା ତ କୂଅ ନାହିଁ ଯେଉଁ ବି ଗୋଟେ ବଡ଼ କୂଅ ଅଛି ସେହି କୂଅକୁ ସାଧାରଣତଃ ଆଉ ଏତେ ଟା ଲୋକ ବ୍ୟବହାର କରୁନାହାଁନ୍ତି କାହିଁକି ନା ଘରେ ଘରେ ଯେତେବେଳେ ଟ୍ୟୁବୱେଲ ନଳକୂଅ ହେଇଗଲାଣି ସେଥିପାଇଁ ଆଉ କୂଅକୁ ଏତେ ପଚାରୁ ନାହାଁନ୍ତି କାଆଁ ଭାଁ କୌଣସି ଲୋକ ଉଁ ବ୍ୟବହାର କରିଥିଲେ ପ୍ରାୟତଃ କୂଅଟାକୁ ସାଧାରଣତଃ ବେଶି ଲୋକ ଗରମ ଦିନରେ ବ୍ୟବହାର କରିଥାନ୍ତି କାହିଁକି ନା ନଳକୂପରୁ ସେଇ ଟାଇମରେ ପାଣି ସୁ ଏତେଟା ମିଳେ ନାହିଁ କମି ଯାଏ ସେଥିପାଇଁ କୂଅରୁ ସମସ୍ତେ ପାଣି ଗରମ ଦିନରେ ନେଇଥାନ୍ତି କାରଣ କୂଅର ପାଣିଟା ସେତେବେଳେ ଥଣ୍ଡା ଲାଗେ ଆଉ ଭଲ ଲାଗେ ସେଥିପାଇଁ ଗାଁର ଅଧିକାଂଶ ଲୋକ ଗରମ ଦିନରେ କୂଅରୁ ଆସି ପାଣି ବ୍ୟବହାର କରିଥାନ୍ତି ଗାଧେଇଥାନ୍ତି ଏମିତି କାର୍ଯ୍ୟ କରନ୍ତି